ମୁଁ କିଣିଥିବା କୁର୍ତ୍ତୀଟି ସାରାରା ବ୍ରାଣ୍ଡର ଅଟେ ଏହି ବ୍ରାଣ୍ଡରେ ମିଳୁଥିବା ପ୍ରତ୍ୟେକ ଜିନିଷ ମୁଁ ବ୍ୟବହାର କରିଛି ଏବେ ଏହି କୁର୍ତ୍ତୀ କୁର୍ତ୍ତୀକୁ ମଧ୍ୟ ମୁଁ ବ୍ୟବହାର କରୁଛି ଏହି କୁର୍ତ୍ତୀଟିର ଭଲ ଗୁଣ ହେଉଛି ଏହାର ରଙ୍ଗ ପାଣିରେ ଧୋଇଲା ପରେ ଉଠୁନାହିଁ ଏହା କଟ ଯେଉଁ ସୁତା କପଡ଼ା ହୋଇଥିବାରୁ ଏହା ଦେହକୁ ପିନ୍ଧିବା ପାଇଁ ଆରମ ଲାଗୁଛି ତା'ପରେ ଏହା ଖରାଦିନ ଖରାଦିନେ ସୂତା କପଡ଼ା ଦେହକୁ ଭଲ ଲାଗେ ଏହାର ରଙ୍ଗ ମଧ୍ୟ ବହୁତ ଭଲ ଅଛି ସେଥିପାଇଁ ମୋତେ ଏହା ଦେହକୁ ମୋର ଉପଯୋଗୀ ଲାଗୁଛି ଓ ମୋତେ ଭଲ ଲାଗୁଛି